ଓଡ଼ିଆରେ ଓଡ଼ିଶାରେ ମୁଖ୍ୟତଃ ପଖାଳ ଭାତ ଆଉ ଚିକେନର ବହୁତ ବଡ଼ ବହୁତ ବଡ଼ ବିଶେଷତା ରହିଛି ଯେଉଁଥିରେ କିି ଚିକେନ ରାନ୍ଧିବାର ଶୈଳୀ ଓଡ଼ିଶାରେ ବହୁତ ଲୋକ ବହୁତ ପ୍ରକାର ଜାଣନ୍ତି ସେଥିରେ ଚିକେନ ମାଂସ ମାଂସ କିଛି କିଛି ଗରମ ମସଲା ଦରକାର ହୁଏ କିଛି ଆଳୁ କିଛି ତେଲ କିଛି ସମସ୍ତ ପ୍ରକାର ମସଲା ଯେଉଁଟାକି ଦରକାର ହୁଏ ସେସବୁ ଚିକେନ କରିବାରେ ମାଂସ ତରକାରୀ କରିବାରେ ମାଂସ ତରକାରୀ ବହୁ ସୁସ୍ୱାଦୁ ଲାଗେ ଆଉ ଓଡ଼ିଆର ଲୋକମାନେ ମାଂସ ତରକାରୀ କରିବାରେ ଦକ୍ଷ ନିପୁଣ ସେମାନେ ବହୁତ ଭଲ ଭାବରେ ମାଂସ ତରକାରୀ କରିପାରିବେ ଯାହାଫଳରେ କିି ମାଂସଟି ସୁଆଦରୁ ଅତି ସୁଆଦ ଲାଗିବ ଥରେ ଖାଇଲେ ଓଡ଼ିଆ ମାନଙ୍କର ହାତରୁ ଦ୍ଵିତୀୟଥର ଖାଇବା ପାଇଁ ଇଚ୍ଛା ହୁଏ ସେ ମାଂସ ତରକାରୀଟି ଯେଉଁଟାକି ଓଡ଼ିଆମାନଙ୍କ ଦ୍ୱାରା ହେଇଥାଏ ବହୁତ ସୁନ୍ଦର ହେଇଥାଏ ବହୁତ ସୁନ୍ଦର ଲାଗେ ସେହି ଅଂଶ ତରକାରୀଟି